ବର୍ତ୍ତମାନ ଯୁଗରେ ଖାଦ୍ୟରେ ବହୁତ ପ୍ରକାର ଅପମିଶ୍ରଣ କରାଯାଉଛି ଯାହା କି ଦେହ ପାଇଁ ବହୁତ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହେଉଛି ବର୍ତ୍ତମାନ ସାଇଣ୍ଟିଷ୍ଟ୍ମାନେ କହୁଛନ୍ତି ଆଜିକାଲିକା ଖାଦ୍ୟ ଖାଇବା ଦ୍ୱାରା ବି ବିଭିନ୍ନ ପ୍ରକାର ହୃଦୟ ଜନିତ ରୋଗ ପେଟଜନିତ ରୋଗ ମଧ୍ୟ ହେଉଛି ସେଥିପାଇଁ ନିଜକୁ ସୁସ୍ଥ ରଖିବା ପାଇଁ ଆମକୁ ସବୁଦିନ ଜଗିଂ କରିବାକୁ ପଡ଼ିବ ଦୌଡ଼ିବାକୁ ପଡ଼ିବ କି କୌଣସି ଶାରୀରିକ ପରିଶ୍ରମ କରିବା ଦ୍ୱାରା ରୋଗଠାରୁ ଆମେ ଦୂରେଇ ରହିବୁ ସେଥିପାଇଁ ମୁଁ ସବୁଦିନ ସକାଳୁ ଦୌଡ଼ିବା ସହ ସନ୍ଧ୍ୟାବେଳେ କ୍ରିକେଟ୍ ଖେଳ ଏବଂ ସକାଳୁ ଜିମ୍ ମଧ୍ୟ ଯାଏ ସକାଳୁ ଦୌଡ଼ିବା ଦ୍ୱାରା ମୋ ଦେହ ବହୁତ ଫିଟ୍ ରୁହେ ମୋତେ ଲାଗେ କି ନାଁ ମୁଁ ସୁସ୍ଥ ଅଛି ପରିଶ ଶାରୀରିକ ପରିଶ୍ରମ କରିବା ଦ୍ୱାରା ନିଜକୁ ବି ଫିଲ୍ ହୁଏ କି ନା ମୁଁ ସୁସ୍ଥ ଅଛି ତ ସବୁଦିନ ସକାଳୁ ଦୌଡ଼ିବା ଏବଂ ଚାରିଟା ବେଳେ କ୍ରିକେଟ୍ ଖେଳିବା ଦ ଦ୍ୱାରା ମୋତେ ବହୁତ ସହଯୋଗ ହେଉଛି ମୋ ଦେହ ସୁସ୍ଥ ରହୁଛି ଫୁର୍ତ୍ତି ଲାଗୁଛି ସବୁ କାମ କରିଯାଉ କାମ କରିବାକୁ ଆଗ୍ରହ ମଧ୍ୟ ଲାଗୁଛି ସେଥିପାଇଁ ମୁଁ ବହୁତ ଖୁସି ମଧ୍ୟ ଅଛି